ହ୍ୟାଲୋ ମୁଁ ଜଗତସିଂହପୁର ଜିଲ୍ଲାର ତୀର୍ତଲ୍ ବ୍ଲକ୍ ଅଞ୍ଚଳରୁ କହୁଛି ଆମର ଏଇଠି ତାଳଦଣ୍ଡା କେନାଲ୍ ଯାଇଛିି ଯେଉଁଠୁ ପାଣି ଆସିକରି ଆମେ ଏଇଠି ଧାନ ଫସଲ କରୁଛୁ ମୁଗ ବିରି କରୁଛୁ ଆଉ ସେଥିରେ କିଛି ବୋରିଂ ବି ଅଛି ଲୋକମାନେ ସେଥିରେ ଚାଷବାସ କରୁଛନ୍ତି ସବୁ ଆମେ ନାଳ କେନାଲ୍ ପାଣିରେ ଆମେ ନିର୍ଭରଶୀଳ ଆଉ ଫସଲ ବି ବାଇଗଣ ଭେଣ୍ଡି କାକୁଡ଼ି ଏଗୁଡ଼ା ବି କିଛି ଆମେ କରୁଛୁ କେନାଲ୍ ପାଣିରେ ଗୋରୁ ଗାଈ ଭଲ ମନ୍ଦ ସେମାନେ ବି ଚଳୁଛନ୍ତି ଆଉ ସେ କେନାଲ୍ ନିର୍ଭରରେ ଚାରିପଟକୁ ଆମର ପାଣି ଯାଉଛି କେନାଲ୍ଟା କେନାଲ୍ଟା ଭଲ ପାଣି ସବୁବେଳେ ଆସିଲେ ସୁବିଧାରେ ଲୋକମାନେ ଉପକୃତ ହବେ ଭଲ ଫସଲ କରିପାରିବେ

ଲୋକ ଲୋକମାନେ ସାହାଯ୍ୟ ସହଯୋଗ ବି ପାଇପାରିବେ ସେଥିରେ କିଛି କାଠ ଆମ ହେଉଛି ଯେମିତି ଆମ ଆଖୁ ବି ହେଉଛି ଆଉ ପାଖଆଖରେ ମଣିଷମାନେ ସବୁ ସୁବିଧା ପାଉଛନ୍ତି ଆଉ ଆଉ କିଛି ଲୋକମାନେ ଉପକୃତ ହେଉଛନ୍ତି ଆଉ ଲୋକମାନେ ବି ବୋରିଂ କରିବି କିଛି ଉପକୃତ ହେଉଛନ୍ତି ଖରାଦିନେ ପାଣିଟା ବି ହେଲା ବେଳକୁ ଲୋକମାନେ ସାହାଯ୍ୟ ସହଯୋଗ ବି ପାଇପାରନ୍ତେ ସବୁବେଳେ ପାଣିଟା ଆସିଲେ ଆଉ ଧାନ ମୁଗ ବିରି ମାଣ୍ଡିଆ ସବୁ ଫସଲ ଆମର ଏହି କେନାଲ୍ ପାଣି ଉପରେ ନିର୍ଭରଶୀଳ ଆମେ ହେଉଛୁ ସମସ୍ତେ ପାଣି ଉପରେ ଆତ୍ମନିର୍ଭର ହୋଇକି ରହୁଛୁ